ମୁଇଁ ସାତ ଦିନ୍ ଅଗରୁ ଗୁଟେ ହେଡ଼ଫୋନ କିଣିଥିଲି ସେଟା ଧଳା ରଙ୍ଗର ଥିଲା ଆର୍ ଏମଆଇ କମ୍ପାନୀର ଥିଲା ଆଉ ଦେଖ୍ବାକେ ବି ବହୁତ ସୁନ୍ଦର ଥିଲା ଆଉ ସେଟା ଯଦି ମୁଁ ମୋବାଇଲରେ ଲଗେଇକି ଗୀତ ଶୁଣେ କି କଥ କାହାର ସାଙ୍ଗେ କଥା ହଉଥିଲେ ସେଟା କ୍ଲିୟର ମଧ୍ୟ ଶୁଭୁଥିଲା ଆଉ ଯଦି ରାତି ସମୟରେ ଯଦି ମୁଇଁ କମ୍ ଆବାଜରେ ଅନ୍ୟ କାହା ସହିତ କଥା ହଉଥିଲି ସେଇଟା ସେ ଲୋକକୁ କ୍ଲିଅର ମଧ୍ୟ ଶୁଭୁଥିଲା ଆଉ ଏହାର ଦାମଟା ପାଇକି ମୁଇଁ ଏତକି ଦାମରେ ପାଇକି ମୁଁ ବହୁତ ଖୁସି ଅଛେ ଆଉ ହେଡ଼ଫୋନଟା ବହୁତ ବଢ଼ିଆ ଅଛେ